ଭାରତର ପ୍ରଚଳିତ ମନୋରଞ୍ଜନ ହେଉଛି ସିନେମା ଇଣ୍ଡଷ୍ଟ୍ରି ଭାରତର ସିନେମା ଇଣ୍ଡଷ୍ଟ୍ରି ଏତେ ପ୍ରଚଳିତ ହେଲା ଇଣ୍ଟରନ୍ୟାସନାଲ୍ ମାର୍କେଟରେ ବହୁତ ପ୍ରଚଳିତ ହେଲାଣି ଇଣ୍ଟରନ୍ୟାସନାଲ୍ ଭାରତର ସିନେମାକୁ ଲୋକମାନେ ଅପେକ୍ଷା କରିଥାନ୍ତି ଦେଖିବା ପାଇଁ ଫେଷ୍ଟିଭାଲ୍ ହଉ ବିନା ଫେଷ୍ଟିଭାଲ୍ ହଉ ଲୋକ ଅପେକ୍ଷା କରିଥାନ୍ତି ମୁଭି ରିଲିଜ୍ ହେଲେ ଯାଇକି ଦେଖୁଛନ୍ତି ଆଉ ମାଆ ବୋଉ ମାନଙ୍କର ଫେଭରାଇଟ୍ ହେଉଛି ଟେଲିଭିଜନ୍ ମାଧ୍ୟମରେ ସିରିଏଲ୍ ଅନେକ ଦେଶାତ୍ମକ ଷ୍ଟୋରି ଆଜିକାଲି ଫେଭରାଇଟ୍ ଚାଲିଛି ମହାବାରତ ରାମାୟଣ ଶିବ କଥା ଓଡ଼ିଶାର ଫେଭରାଇଟ୍ ଚ୍ୟାନେଲ୍ ହେଉଛି ସାର୍ଥକ ମାଆ ମାନେ ଦେଖନ୍ତି ଦେଖନ୍ତି ଫେଭରାଇଟ୍ ସକାଳରେ ନ୍ୟୁଜ୍ ମଧ୍ୟ ଦେଖନ୍ତି ଟେଲିଭିଜନ୍ ମାଧ୍ୟମରେ ଲୋକମାନେ କେତେ ଖୁସିରେ ଇଏ ରୁହନ୍ତି ଟେଲିଭିଜନ୍ କି ଟେଲିଭିଜନ୍ ମାଧ୍ୟମରେ ଏଣ୍ଟରଟେନମେଣ୍ଟ ହେଉଛନ୍ତି ସିନେମା ମାଧ୍ୟମରେ ମଧ୍ୟ ଏଣ୍ଟରଟେନମେଣ୍ଟ ହେଉଛନ୍ତି ଭାରତରେ